ହଁ ହଁ ତମେ କେନ୍ତା ମନୋହର୍ ଭଲ୍ ଅଛ ତ ହଁ ଆମେ ଭୁଜିକରି ଯିମାଁ ସେନ ୟେ ଯିମାଁ ଆମେ ଚରଚିମାଲ୍ ହଁ ଡ଼େବୀରଗଡ଼୍ ଡ଼େବୀରଗଡ଼୍ ଯିବା ଡ଼େବୀରଗଡ଼ନ ସେନ ଭୋଜି କର୍ମାଁ ତୁମର୍ ତୋର୍ କୁଟୁମ୍ ନମାଁ ମୋର୍ କୁଟୁମ୍ ନେମାଁ ନାତି ନାତୁନ୍ମାନଙ୍କୁ ନେଇକରି ଯିବା ଆର୍ ସେନେ ମଜାମଜଲିସ୍ କରି ରନ୍ଧାବଢ଼ା କରମା ରନ୍ଧାବଢ଼ା କରିକରି ନାତୀମାନଙ୍କୁ କୋଳରେ ଧରିକରି ବସେଇକରି ଖାନାପିନା ଦେମାଁ ତାହାକୁ ମଜା ମଜଲିସ୍ କରିକରି ନଚାମାଁ ବୋଲେ ତାହାକୁ ଆର୍ ଭଲ୍ ଭାବେ ଖୋଇପିଇକରି କୁଟୁମ୍ମାନଙ୍କୁ ଆନ୍ମାଁ ହାଁଏ ରଇବାର୍ ଦିନ୍ ଟାକେ ଯିମାଁ ହଁ ହଁ ହଁ ରଇବାର୍ ଦିନ ଜେନ୍ ତାରିଖ୍ ପଡ଼ବାବି ଯିମାଁ ଯେ ସେନ ତ ତାଙ୍କର୍ ନାତୀ ନାତୁଣୀମାନଙ୍କର୍ ପଢ଼ାପୁଢ଼ି ବି ଛୁଟି ହେ ତାକର୍ ସେନେ ନେଇକରି ତାହାକୁ ଖୋଇପିଆମିଁ କରି ମଜାମିଁ ତାଙ୍କେ ନଚାନୁଚି କର୍ମାଁ ଖେଲା ବୁଲା କର୍ମାଁ ସବୁ ଆଡ଼େ ବୁଲ୍ମାଁ ବୁଲିବୁଲି କରି ଆମେ ପୁରା ମଜା ମଜଲିସ୍ କରିକରି ସେ ଜାଗାଠି ରହିକରି ପୁରାକେ ବେଲବୁଡ଼ା ତକ୍ ରହିମାଁ ବେଲବୁଡ଼ା ତକ୍ ରହିକରି ଜଙ୍ଗେ ଜଙ୍ଗଲର ଯେତକି ଜୀବଜନ୍ତୁ ଅଛନ୍ ସେ ଜୀବ ଜନ୍ତୁମାନଙ୍କୁ ନାତିମାନଙ୍କୁ ନାତୀନ୍ମାନଙ୍କୁ ଦେଖେଇ ନେଇକରି ଚିହ୍ନେଁଇ ଚିହ୍ନେଁଇ ନମାଁ ଚିହ୍ନେଁଇ ଚିହ୍ନେଁଇ କରି ଚିହ୍ନିଥିବେ ବୋଲେ ସେମାନେ ବହିନ ଦେଲ ପଢ଼୍ଲେ ବେଲକେ ପଧ୍ଲା ବେଲ୍କେ ଜାନ୍ବେ ଯେ ଏଇଟାକେ ଭାଲୁ ଏଇଟାକେ ମାକଡ଼୍ ଇଟା ହନୁମାନ୍ ଇଟା ସେ ବାଘ ଇଟା ସିଂହ ଇଟା ସାରଦୁଲ୍ ଇଟା ସେ କୁଲିଆ ଇଟା ଏ ଖରା ଇଟା ସେ ବୁଢ଼ା ସାପ୍ ଇଟା ସେ ନାଗ୍ ସାପ୍ ଇଟା ସେ କଲେଜ୍ ସାପ୍ ଏନ୍ତା କରି ଚିହ୍ନେଁଇ ଚୁହ୍ନାଁ ନମାଁ ବେଲେ ସେମାନେ ଜାନ୍ମେଁ ବୋଇଲେ ଯେତବେଲେ ପଢ଼ିପୁଢ଼ା ଯିବେ ସେମାନେ ଆର୍ ନାଇଁ ଡ଼ରବେନ ଡ଼ରଲେ ତାଙ୍କୁ ଡ଼ର୍ ହେଲେ ଭଲ୍ ନାଇଁହୁଏ ବୋଲେ ଆମେ ଅଜାମାନେ ଥାଇକିରି ନାତୀମାନଙ୍କୁ ଯଦି ନାଇଁ ଶିଖାମାଁ ବଇଲେ ନାତୀମାନେ ଶିଖବେ କାଁ ଭବିଷ୍ୟତ୍କେ ତାକର୍ ପଢ଼ା ଲିଖା କରିପାର୍ବେ ବୋଇଲେ କିଏ ଗୁଟେ ଡ଼ାକ୍ଟର୍ ହେବା କିଏ ମାଷ୍ଟର୍ ଚାକିରି କର୍ବା କିଏ ପିଅନ୍ କାମ୍ କର୍ବା କିଏ ସେ ବଡ଼୍ ବଡ଼୍ କଲେକ୍ଟର୍ ବି ହେବେ ବଡ଼୍ ବଡ଼୍ ଏଁ ଲୋକର୍ ସାଙ୍ଗେ କଥାବାର୍ତ୍ତା ହୋଇକିରି ମନ୍ତ୍ରୀମାନଙ୍କର୍ ସାଙ୍ଗେ ବି ଚିହ୍ନାଁଜଣାର୍ ହେବେ କଥାବାର୍ତ୍ତା ହୋଇକିରି ସେମାନେ ସବୁ ଜିନିଷ୍ ଜାନିପାର୍ବେ ବୋଇଲେ ଦୁନିଆରେ ବଡ଼୍ ଲୋକ୍ଟେ ହୋଇକରି କେନ୍ ଜାଗା ଠିକ୍ ସୁବିଧା ରହିପାର୍ବେ ଆରୁ ଭଲ୍ ଭଲ୍ କଥାମାନେ ଶିଖିପାର୍ବେ ବେଲେ ବଡ଼୍ ବଡ଼୍ ଏମ୍ଏଲ୍ଏ କୋଟ୍ ବାବୁ ମାଜିଷ୍ଟ୍ରେଟ୍ ଇସବୁ ହୋଇପାରିବେ

ହଁ ରଇବାର୍ ଦିନ୍ଟା ଦେଖିମାଁ କୁଟୁମ୍ବାଟୁମ୍ ଧରିକରି ଯିମାଁ ଯେ ସେନ ସବୁ ସୁବିଧା ହେଇଯିବା ଝରଣାର ପାନି ପିଇମାଁ ଗାଧ୍ମାଁ ମନ୍କେ ମନ୍ ପହଁରିବା ଯାଇକିରି ବି ସେନ ଜଙ୍ଗଲର ଫଟୁମାନେ ମାନେ କ୍ଲିକ୍ କର୍ମା ଆରୁ କୁଟୁମ୍ବାଟୁମ୍ମାନେ ଜାନିଥିବେ ବେଲେ ନାତୀମାନେ ବି ଜାନିଥିବେ ବେଲେ ଭବିଷ୍ୟତ୍କେ ତାକର୍ ସେ ତାକର୍ ନାତୀମାନଙ୍କୁ ଧରିକି ଯିବେ ଆର୍ ସେ ଜାଗାକେ ରହିକିରି ଆର୍ କେତେ ସୁବିଧା ସୁବିଧା କରିକିରି ସୁବିଧା ଜାଗାରେ ସଫାସୁତୁରା କରିକରି ସେ ଜାଗାର ମାନ୍କେ ଆମେମାନେ ବି ଯାଇଥିଲୁ ଆର୍ ନାତୀମାନଙ୍କୁ ବି ନମାଁ ଆର୍ ସେ ଜଙ୍ଗଲ୍ ମାନ୍କେ ଗଲାବେଲ୍କେ ଆମେ ଗୁଟେ ବୋଲରଟେ କର୍ମାଁ ନହେଲେ ଦିଇଟା ବୋଲର୍ କର୍ମାଁ ଯୋଡ଼େ ତ କୁଟୁମ୍ ବାହାରଲେ ବୋଲର୍ ବି ଯୁଡ଼େ କର୍ମାଁ ବୋଲର୍ ଆଁ ବଡ଼୍ ଗାଡ଼ି ବୋଇଲେ ୟେ କର୍ମାଁ ଗୁଟେ ବସ୍ କର୍ମାଁ ଆରୁ ହଁ ଆମେ ବସ୍ଟେ କର୍ମାଁ ବେଲେ ଆର୍ ସେଟାକୁ ସୁବିଧା ଦେଖି ଦେଖିର୍ ବସାମାଁ ଗୋଟେ ଗୋଟେ ଜାଗାଥି ସୁବିଧା କରି କରି ଆର୍ ବସ୍ ବସେଇକରି ନେଇକରି ଯିମାଁ ହାତ୍ ଧରି ଧରି ନମାଁ ହାତ୍ ଧରିକିରି ସବୁଆଡ଼େ ଦେଖାମାଁ ଆରୁ ଖାନାପିନା କଲାବେଲ୍କେ ବି ସେତବେଲ୍କେ ବୁଝାମାଁ ଭଲକରି କରି ଖାନାପିନା ତାକୁ ଖୁଆଇ ପିଆ କରି ବେଲବୁଡ଼ା କେ ମଜା ମଜଲିସ୍ କରିକିରି ଆମେ ଘର୍କେ ଆଇମାଁ ଆରୁ ଘରେ ଘରମାନ୍କେ ଛାଡ଼ି ଛାଡ଼ି ନମାଁ ଆର୍ ସୁବିଧା ତମେ ଖାଇଛ ପିଇଛ ଆର୍ ରାତି ନେହିଁ ଖାଇବ ନହଲେ ବୁଢ଼ା ବୁଢ଼ି ଲୋକ୍ ବୋଲି କହେମାଁ ହଁ ମହାପ୍ରଭୁ ଦର୍ଶନ୍ ହେନ୍ ନର୍ସିଂନାଥ୍ ନୋ କି ଆମର୍ ହେନୋ ହେଲା ଯେନ୍ ଚୋରାସିମାଲ୍ ନ ବି ଗୁଟେ ମନ୍ଦିର୍ଟେ ଅଛି ସେ ମନ୍ଦିର୍ ନ ଯାଇକିରି ଫୁଲ୍ମାନେ ନେମାଁ ଆର୍ ଚଢ଼େଇକିରି ଏ ଦର୍ଶନ୍ କରିକିରି ସମସ୍ତଙ୍କୁ କୁଟୁମ୍ବାଟୁମ୍ ଆନିକରି ବେଲେ ସେମାନେ ଭବିଷ୍ୟତ୍ କେ ତାକର୍ ମନେ ପକାବେ ଆର୍ ସୁବିଧା କର୍ବେ ଡ଼େବ୍ରିଗଡ଼୍କେ ଯିମାଁ ଡ଼େବ୍ରିଗଡ଼୍କେ ଯିମାଁ ଡ଼େବ୍ରିଗଡ଼୍କେ ସେନ ସୁବିଧା ଅଛେ ସବୁପ୍ରକାର୍ ସୁବିଧା ହଁ ଡ଼େବ୍ରିଗଡ଼୍